ଓଜନ କମାବାର୍ଲାଗି ତ ବହୁତ୍ ଲୋକ୍ ବହୁତ୍ କିଛି ଚେଷ୍ଟା କରସନ୍ ବାହାରୁ ବହୁତ୍ କିଛି ତା ମାନେ ବାହାର୍କେ ଯାଇକରି ଜିମ୍ ଜିମ୍ ଯାଇକି ସବୁ ଓଜନ୍ କମାବାର୍ ଲାଗି ଜିମ୍ରେ ସବୁ ହେନ୍ତା କର୍ସନ୍ ହେନ୍ତା ବି ଘରୋଇ ଉପକରଣ ହଉଛେ ସକାଲୁ ଉଠିକି ଗରମ୍ ପାନିରେ ଲେମ୍ବୁ ଚିପିକି ପିଇଲେ ଓଜନ୍ କମେ ତାର୍ ପଛେ ସିଢ଼ିରୁ ଉପର୍ ତଲ୍ ହେଲେ ବି ଓଜନ୍ କମିଥାଏ ଆଉ ବେଶୀ କାମ କଲେ ବି ଓଜନ୍ କମେ ଆଉ ମୋଟା ଲୋକ ତ ବେଶୀ ଖାଏବାକେ ପସନ୍ଦ୍ କରସନ୍ ହେଲେ ତାଙ୍କର ଖାଏବାକେ ବି କଣ୍ଟ୍ରୋଲ୍ କର୍ବାକେ ପଡ଼୍ବା ତେଲ ମସଲା ଜିନିଷ କଣ୍ଟ୍ରୋଲ୍ କର୍ବାକେ ପଡ଼୍ବା ତେଲ ମସଲା ଜିନିଷ୍ ଅଧିକା ଖାଏଲେ ବି ଓଜନ୍ ବଢ଼ିଯାଏ ତେଲ ମସ୍ଲାକେ କଣ୍ଟ୍ରୋଲ୍ କର୍ବାକେ ପଡ଼୍ବା ତା'ପରେ ଶୁଇବାର୍ ଆଗ୍ରୁ ଗରମ୍ ପାଣି ଇଲାଇଚି ଛେଚିକି ଗରମ ପାଣିରେ ମିସେଇକିରୀ ପିଇଲେ ବି ଓଜନ କମିଥାଏ ତାର୍ ପଛେ ଦୌଡ଼ା ଦୌଡ଼ି ବି ବେଶୀ କର୍ବାକେ ପଡି ପଡ଼ିଲେ ଓଜନ୍ କମି କମିଯାଏ